ହଁ ଭାଇ ସେ ଯେଉଁ ପରିବାପତ୍ର ଦେଇଥିଲି କ'ଣ ପଇସାପତ୍ର ଦେଲେନି କାହିଁକି କ'ଣ ହାଲ କ'ଣ ହେଇଛି ଆପଣଙ୍କର ଏଇରଙ୍କ ସବୁ କଲେ ହବନା ଆମେ ପୁଣି ଚଳିବା କେମିତି ଆମେ ପୁଣି ସବୁକିଛି କିଣିତେ ହବ ଆମ ପାଖରେ ହଉଛି ଆଉ ଖର୍ଚ୍ଚ କଲେ ସିନା ଆମେ ଦୁଇ ପଇସା ପାଇବା ତୁମେ ପଇସା ଠକିଦେଲେ ଆମେ କିସ କରିବା ଆଁ ଦେଖନ୍ତୁ ମୁଁ ତ ଏତେଦିନି ହେଲା ଚାଷ କଲିଣି ସେରକମ କେହି ପଇସା ରଖୁନାହାଁନ୍ତି ସମସ୍ତେ ଦେଇଦଉଛନ୍ତି ଆପଣ ଆଜି ଏତେଦିନ ପକାଇଦେଲେ ମୋର ଲୁକ ଏଇଠି ଯେଉଁ କାମ କରୁଛନ୍ତି ଇଏ କରୁଛନ୍ତି ସେମାନଙ୍କୁ ବି ପଇସା ଦେ ତାପରେ କାରେଣ୍ଟ ବିଲ୍ ଯେଉଁପାଣି ଯେଉଁ ବାହାରିଥିଲା କାରେଣ୍ଟ ବିଲ୍ ଫାରେଣ୍ଟ ବିଲ୍ ଆପଣ ଏତେ ପଇସା ପକେଇଦେଲେ ହବ ଏରକମ ସେ ବକେୟା ପଇସା ପକେଇଲେ ହବନି ନା ଆପଣ କିଛି କିଛି କରି ଦେଇଦିଅନ୍ତୁ ସେ ଆଉ ତ ପରିବାପତ୍ର ଏଇକ୍ଷିଣାକେ ତମେ ଆଉ ନଉନ ଆଉ ଅନ୍ୟ ଲୁକ ନଉଛନ୍ତି ତମେ ତ ଆଉ ଆସୁନ ବି ତେଣୁ କରି କିସ କରାଯିବ ପଇସା ବି ଦେଲନି କି ପରିବା ନେଲନି ତ କିସ କରିବା ଏଇଠି ପଇସାପତ୍ର କିଛି ପଠେଇବେ କି ହଉ ହଉ ତାହେଲେ ରହିଲି ଖାଲି ରହିଲି ଆଉ ହଁ ହଁ ହଁ